ଆମ ରାଜ୍ୟର ସାଂସ୍କୃତିକ ପରିଚୟରେ ଓଡ଼ିଆଭାଷା ଆମେ ବହୁତ ଖୁସି ମନେକରୁ କାହିଁକି ନା ଆମର ଭୂମିକା ବହୁତ ଉଚ୍ଚରେ ଅଛି କାହିଁକି ନା ଓଡ଼ିଶୀ ନୃତ୍ୟ ଯାହାକି ଆମ ଖାଲି ଓଡ଼ିଶାରେ ନୁହଁ କି ଆମ ମୟୂରଭଞ୍ଜରେ ନୁହଁ ସାରା ଦେଶ ଆମ ଭାରତ ବର୍ଷରେ ପ୍ରାୟ ସବୁ ଜାଗାରେ ଓଡ଼ିଶୀ ନୃତ୍ୟ ପାଇଁ ଆମମାନଙ୍କୁ ଡକା ହୁଏ ଆମ ଓଡ଼ିଶୀମାନଙ୍କୁ ଡକା ହୁଏ ଆମ ଖାଲି ଓଡ଼ିଶା ନୁହଁ ଯଦିଓ ବି ବହୁତ କିଛି ଥାଏ ତ ଓଡ଼ିଶା ବାହାରକୁ କି ଇଣ୍ଡିଆ ବାହାରକୁ ମଧ୍ୟ ଆମମାନଙ୍କୁ ଓଡ଼ିଶୀ ନୃତ୍ୟ ପାଇଁ ଡକା ହୁଏ ଆମର ଆହୁରି ଅଛି ଗୀତ ଗୋଟିପୁଅ ନାଚ ଏଗୁଡ଼ା ମଧ୍ୟ ବହୁତ ଭଲ ଲାଗେ ଦେଖିବାକୁ ଆଉ ମଧ୍ୟ ରହିଲା ଆମର ପାଲା ପାଲା ପାଲାରେ ଆମକୁ ବହୁତ କିଛି ଶିଖିବା ପାଇଁ ମିଳିଥାଏ ଯାହାକି ଆଜିକାଲି ଯୁଗ ହଉ କି ପୌରାଣିକ ଯୁଗ ହଉ ସେଇ ଦୁଇଟା ମିଶିକି ଆମ ପାଲା ଯେଉଁ କରା ହୁଏ ସେଇଟା ବହୁତ କିଛି ଜିନିଷ ଆମକୁ ଶିଖିବା ପାଇଁ ପାଲରେ ମଧ୍ୟ ମିଳିଥାଏ ଏବଂ ଆମର ହେଉଛି ଯାତ୍ରା ଯାତ୍ରା ଯେଉଁ ଯାତ୍ରା ବି ମଧ୍ୟ ହଉ ସେଇଟା ଆଜିକାଲି ଦୁନିଆ ଜିନିଷ ନେଇକି ସେଇଟାକୁ ବନାଇକି ରାଇଟର୍ ଥାଏ ତାଙ୍କର ସବୁ ଭଲ ଭଲ ସେମାନେ କରନ୍ତି ଯେ ଶିଖିବା ପାଇଁ ପଜିଟିଭ୍ ଥିଙ୍କ ତାକୁ ସେମାନେ ଡେସକ୍ରାଇବ୍ କରିକି କୁହନ୍ତି ଆମକୁ ଏସବୁ ଆମକୁ ଓଡ଼ିଶୀ ନୃତ୍ୟ କି ଗୀତ ଗୋଟିପୁଅ ନାଚ କି ପାଲା ହଉ କି ଯାତ୍ରା ହଉ କି ସମ୍ବଲପୁରୀ ଯାତ୍ରା ହଉ କି ଓ ଗୀତ କୌଣସି ଜିନିଷ ଆମକୁ ବହୁତ କିଛି ଶିଖିବା ପାଇଁ ମିଳିଥାଏ ଏଇଟା ହିଁ ଆମେ ଭାବୁଛେ ଆମ ରାଜ୍ୟର ସାଂସ୍କୃତିକ ପରିଚୟରେ ଓଡ଼ିଶା ଭାଷା ଆମେ ବହୁତ କିଛି ଉଚ୍ଚରେ ଅଛୁ ବୋଲି ଆମେ ଗର୍ବ ଅନୁଭବ କରୁ